ଆମ ଭାରତ ଏକ କୃଷିପ୍ରଧାନ ଦେଶ ଆମ ଭାରତରେ ଆଗରେ ବହୁତ ଅସୁବିଧା ହେଉଥିଲା ବାକି ଏବେ ସ୍ୱାସ୍ଥ୍ୟ ସେବାରେ ବହୁତ ଉନ୍ନତି ହୋଇଛି ଆଗ ପରି ଆଉ କିଛି ନାହିଁ ବହୁତ ଚେଞ୍ଜ୍ ଆସିଛି ଆମ ଓଡ଼ିଶାରେ ମାଲକାନଗିରି ଡିଷ୍ଟ୍ରିକ୍ରେ ଏବେ ମେଡ଼ିକାଲ୍ ବଡ଼ ମେଡ଼ିକାଲ୍ ଖୋଲାହୋଇଛି ସ୍ୱାସ୍ଥ୍ୟ ସେବା ପାଇଁ ବହୁତ ଭଲ ସୁବିଧା ହୋଇଛିି ଆଗରେ ସମସ୍ତେ ମେଡ଼ିକାଲ୍ ଦେଖାଇ ନ ପାରିକି ବହୁତ ଅସୁବିଧାରେ ପଡ଼ୁଥିଲେ ବାକି ଏବେ ମୋ ମାଲକାନଗିରିରେ ବହୁତ ସୁନ୍ଦର ଗୋଟେ ବଡ଼ ମେଡ଼ିକାଲ୍ ତିଆରି ହୋଇଛି ତ ଆମ ଜିଲ୍ଲାର ସମସ୍ତେ ସେଇଠି ଫ୍ରିରେ ଚିକିତ୍ସା କରିପାରୁଛନ୍ତି ଏବଂ ସମସ୍ତେ ବହୁତ ଭଲରେ ରହୁଛନ୍ତି ତ ଆମ ଭାରତ ଆଗଠୁ ଏବେ ବହୁତ ଉନ୍ନତ ହୋଇଛି